ଦେଖନ୍ତୁ ଜଳଖିଆ କହିଲେ ତ ଆମର ଓଡ଼ିଆ ଘରେ ବହୁତ ଜଳଖିଆ ମୁଢ଼ି ଠୁ ଆରମ୍ଭ କରି ଚୁଡ଼ା ଯାକେ ଆରମ୍ଭ କରି ଆମର ଚକୁଳି ପିଠା ଯାକେ ଅଛି ତ ଆମେ ସବୁବେଳେ ଚାହିଁବା ଆମର ଗୋଟେ ଜଳଖିଆଟା ଏମିତି ହବା ଦରକାର ଯେଉଁଟାକି ଶସ୍ତା ସୁନ୍ଦର ମଜବୁତ୍ ହବା ଦରକାରେ ଆମକୁ ଖର୍ଚ୍ଚ କମ୍ ହଉଥିବ ଦେହ ପାଇଁ ବି ଭଲ ରହୁଥିବ ସେମିତି ହବା ଦରକାର ଆଉ ପସନ୍ଦ ବି ଆସୁଥିବ ସେମିତି ଗୋଟେ ଜଳଖିଆ ହେଉଛି ଆମର ଚୁଡ଼ା ଉପମା ଯେଉଁଟାକି ଆମେ ସୁଜିରେ ଉପମା ବନଉଛେ ସୁଜିଟା ଆମକୁ ବଜାରରୁ ଆଣୁଛେ ତା ପାଇଁ ଟିକେ ଗାଜର ହଉ ଟିକେ ବିନ୍ସ ହଉ କି କୋବି ହଉ ଆମର ଟିକେ ତାକୁ ପୁଣି ଭାଜି କରିବାକୁ ପଡ଼ୁଛି ସୁଜିଟା ବି ଯେମତିକି ଖାଉଛେ ଆମେ ଆମକୁ ସେ ଗରଷ୍ଟିଆ ଯାହାର ଗ୍ୟାସ୍ ପ୍ରୋବ୍ଲେମ୍ ରହୁଛି ବି ଆମ୍ବିଳା ହାକୁଡ଼ି ଦଉଛି ଚୁଡ଼ା ହେଉଛି ଆମର ଯେମିତି ଘରୋଇ ଦେଶୀ ଖାଦ୍ୟ ଆମେ ବି ସେହି ଚୁଡ଼ାରେ ଆମେ ବି ଘରେ ବସି ଉପମା କରିପାରିବା ଚୁଡ଼ା ଆଣିଲେ ଆମେ ଟିକେ ଆଳୁ ଦେଲେ ପିଆଜ ଦେଲେ କି ଟମାଟୋ ଟିକେ ପକେଇଲେ ଭୃଶଙ୍ଗ ପତ୍ର ଦେଇଦେଲେ ତାକୁ ଭାଜିଲା ପରେ ଆମେ ଟିକେ ପାଣି ଦେଲେ ପରିବା ସିଝିଲା ଆମର ଚୁଡ଼ାଟା ଟିକେ ଧୋଇ ଧାଇ ପକେଇ ଦେଲେ ଯେଉଁଟାକି ତେଲ ଖର୍ଚ୍ଚ କମ୍ ହବ ଚୁଡ଼ାରେ ବି ତେଲ ଆମର ଦରକାର ନାହିଁ ଆମର ସେଇଟା ବି ଉପମା ହେଇଗଲା ଆତାକୁ ଖାଇବା ଆମର ନା ପେଟ ପାଇଁ ଗ୍ୟାସ୍ ସୃଷ୍ଟି ହବ ନା ପେଟ କିଛି ଖରାପ ହବ ଯେହେତୁ ଚୁଡ଼ାଟା ଆମର ଧାନରୁ ସୃଷ୍ଟି ହେଉଛି ଆଉ ଅଳ୍ପ ଖର୍ଚ୍ଚରେ ହେଉଛି ଆଉ ଅଳ୍ପ ପଇସାରେ ବି ଚୁଡ଼ା ବଜାର ରେ ମିଳୁଛି ତେଣୁକରି ଚୁଡ଼ା ଉପମାଟା ହିଁ ବହୁତ ଭଲ ରହୁଛି ଆମର ଜଳଖିଆ ପାଇଁ ଆମକୁ ଚୁଡ଼ା ଖାଇବାରେ ବି ଅସୁବିଧା ବି ନାହିଁ ବୁଢ଼ା ଠାରୁ ଛୋଟ ଛୁଆଯାକେ ଚୁଡ଼ା ବି ଖାଇପାରିବେ ଚୁଡ଼ା ଉପମା ଖାଇପାରିବେ ଚୁଡ଼ା ଚକଟିକି ଖାଇପାରିବେ ଚୁଡ଼ା ଭଜା କରିକିରି ଖାଇପାରିବେ ଚୁଡ଼ା କ୍ଷୀର ଟିକେ ଦେଇଦେଲେ ବି ଛୋଟ ଛୁଆଙ୍କୁ ଭିଜେଇକିରି କ୍ଷୀରରେ ଚୁଡ଼ା ଦେଇକିରି ଆମେ ଖୁଆଇ ଦେଇ ପାରୁଛେ ଚୁଡ଼ା ଟୁ ଭଲ ମୋ ମତରେ ଆଉ କିଛି ନାହିଁ ଚୁଡ଼ାରେ ଉପମା କରନ୍ତୁ ଚୁଡ଼ାରେ ଭଜା କରନ୍ତୁ ଚୁଡ଼ା ଚକଟିକରି ଖାଇପାରନ୍ତୁ ଚୁଡ଼ା କଦଳୀ ବି ଖାଇପାରନ୍ତୁ ପେଟ ଖରାପ ହେଲେ ଡାକ୍ତର ବି କହୁଛନ୍ତି ଚୁଡ଼ା କଦଳୀ ଖାଅ ଝାଡ଼ା ହେଲେ ବି କହୁଛନ୍ତି ଟିକେ ଚୁଡ଼ା କଦଳୀ ଖାଅ ଚୁଡ଼ା କଦଳୀ ବି ଖାଇଲେ ବି ପେଟ ପରିଷ୍କାର ରହୁଛି ତେଣୁକରି ଚୁଡ଼ାଟା ହେଉଛି ବେଷ୍ଟ୍